ଭାରତର ଜଳବାୟୁ ସବୁଠାରେ ସମାନ ନଥାଏ କେଉଁଠାରେ ଉଷୁମ ତ କେଉଁଠାରେ ଥଣ୍ଡା ଅନୁଭୂତ ହୁଏ ଯେପରିକି ରାଜସ୍ତାନ ଅଞ୍ଚଳରେ ଚାରିଆଡ଼େ ବାଲି ମରୁଭୂମିରେ ପରିଣତ ଥାଏ କଣ୍ଟାବୁଦା ଥାଏ ସେମିତି ଓଡ଼ିଶାର ଟିଟଲାଗଡ଼ରେ ଅଧିକ ଗରମ ପ୍ରଭାବିତ ହୋଇଥାଏ ଶୀତଦିନେ ମଧ୍ୟ ବହୁତ ଗରମ ଲାଗେ ଓଡ଼ିଶାର ଟିଟିଲାଗଡ଼ରେ ସେମିତି କୋରପୁଟରେ ବହୁତ ଥଣ୍ଡା ପ୍ରଭାବିତ କରିଥାଏ ଖରାଦିନେ ମଧ୍ୟ ଲୋକ ଗରମ ପାଣିରେ ଗାଧୋଇଥାନ୍ତି ଏହିଭଳି ଭାବେ ଭାରତର ଜଳବାୟୁ ସବୁ ଜାଗାରେ ସମାନ ନଥାଏ ସବୁଠି ଭିନ୍ନ ଭିନ୍ନ ଥାଏ